ଯୁବ ପିଢ଼ି ହେଉଛି କହିବାକୁ ଗଲେ ଶକ୍ତିଶାଳୀ ପିଢ଼ି ସେ'ଟା କାହିଁକି ନା ସିଏ ବହୁତ ସମୟ ତାଙ୍କର ରକ୍ତ ଚାପ ହେଉଛି ଜୋର ସେମାନେ ହେଉଛି ବହୁତ ସମୟ ଗୋଟିଏ କାମ ପଡ଼ିବ ଏଇନା କିଛି ବାଟ ପାଞ୍ଚ କିଲୋମିଟର ଦଉଡ଼ି ଯିବା ପାଇଁ ସେମାନେ ଦଉଡ଼ି ଯିବେ ଆଉ ଏଇନା ଗୋଟିଏ କାମ ପଡ଼ିଗଲେ ଦଶ କିଲୋମିଟର ବା ପଚାଶ କିଲୋମିଟର ବାଇକ୍ ଚଲେଇବା ପାଇଁ ତୁରନ୍ତ ପହଞ୍ଚି ଯିବା ପାଇଁ ସେ ଜାଗାରେ ସିଏ ପହଞ୍ଚି ଯିବେ ଆଉ ଗୋଟେ କେଉଁଠି ଗୋଟିଏ ଭାରି ଜିନିଷ ଟେକା ଟେକି ଥିବ ସେଠି ତାକୁ ବି ସେ ଆରମସେ ସେ କାମଟାକୁ ହାତକୁ ନେଇ ପାରିବେ ଆଉ ତାଙ୍କ ଖାଦ୍ୟରେ ବି ଟିକେ ତାଙ୍କର ଡାଇଜେସନ ଟିକେ ବି ତାଙ୍କର ଜୋର ରହିବ ଆଉ ମଦନ ପେଡ଼ିରେ ସେସବୁ ଟିକେ ଆଉ ଛାଡ଼ ମାନେ ଦୂରେଇକି ତାଙ୍କଠୁ ରହିବାକୁ ପଡ଼ିବ ମନେ କର ଏଇନା ଖାଇବାଟା ହେଉ ଡାଇଜେସନ ଟିକିଏ କମ ଏଇନା ଗୋଟେ ବାଇକ୍ ଚଲେଇବାଟା ହେଉ ନର୍ମାଲ ବାଇକଟା ଟିକେ ଆସ୍ତେ ଆସ୍ତେ ଚଲେଇବାକୁ ନେଲାକୁ ଭାରି ବି କଷ୍ଟ ଲାଗୁଚି ଆଉ ବାକି ମାନେ କଣଟେ ଦଉଡ଼ି ଯିବା ଏଠୁ ସେଠିକି ଟିକେ ଦଉଡ଼ି ଯିବା ପାଇଁ ସେସବୁ ବି ଆଉ ସମ୍ଭବ ନୁହେଁ ହାଲିଆ ଲାଗୁଚି ସେଥିପାଇଁ ଏଇ ଯୋଉ ଜଗି ରଖିକି ଚଳିବାଟା ହିଁ ଭଲ